ହଁ ହ୍ୟାଲୋ ମାଆ କ'ଣ ନେବେ ହଁ ଭଲ ଅଛି କେମିତି ଅଛ ହଁ ମାଆ ଠାକୁରଙ୍କ କୃପାରୁ ସବୁ ଠିକ୍ ଚାଲିଛି ହଁ ହଁ ସେମିତି ଭଲ ଟିକେ ବିକାବିକି କରୁଛି ସେଥିପାଇଁ ଲୋକ ମାନେ ପସନ୍ଦ କରୁଛନ୍ତି ମୋ ଦୋକାନକୁ ଆଉ ଆଚ୍ଛା ଆଚ୍ଛା ହଁ ହଁ ହଁ ଅଛି ଅଛି ମାଆ ଅଛି ଅଛି କ'ଣ କ'ଣ କହିଛନ୍ତି ଡକ୍ଟର ତଥାପି ସବୁଜ ପରିବା ଭିତରୁ

ହଁ ଆଚ୍ଛା ଆଚ୍ଛା ଆଭେଲେବୁଲ୍ ଅଛି ମାଆ ଟିକେ ରେଟ୍ ବି ବଢ଼ିଯାଇଛି ଏବେ ପନିପରିବା ରେଟ୍ ହଁ ଠିକ୍ ମାଆ ଠିକ୍ ହଁ ହଁ ହଁ ଏବେ ତ ସବୁ ରେଟ୍ ଏବେ ଭଣ୍ଡା ଭଣ୍ଡା ଦେଖନ୍ତୁ ଏବେ ଗୋଟେ ଭଣ୍ଡା ନେବେ କହିଲେ ବି ପଚିଶ ଟଙ୍କା ଯେଉଁ ଦୋକାନରେ ହେଲେ ବି ଆଚ୍ଛା ଆଚ୍ଛା ହଉ ଶୁଣନ୍ତୁ ଜହ୍ନି ଅଛି ତିରିଶ ଟଙ୍କା କିଲୋ ତା'ପରେ ଆମର ପୋଟଳ ଆସୁଛି ଚାଳିଶ ଟଙ୍କା କଲରା ଅଛି ପଚିଶ ଟଙ୍କା ଆପଣ ତ ରେଗୁଲାର୍ ହେବି କହୁଛନ୍ତି ମାଆ ହଉ ଶୁଣନ୍ତୁ ମାଁ ସବୁ କମାଇକି ଦେବି ଆଉ ସବୁ ଦଶ ଦଶ କମାଇକି ଦେବି ସବୁଠୁ ଆଉ ଏବେ ଜହ୍ନି ତିରିଶ ଅଛି ତମ ପାଇଁ ଦଶ ଟଙ୍କା କମାଇକି କୋଡ଼ିଏ ଟଙ୍କାରେ ଦେବି ହଁ ଆଚ୍ଛା ଆଚ୍ଛା ହଁ ଠିକ୍ ଅଛି ମାଆ ହଁ ଆମ ପିଲା ବି ଅଛନ୍ତି ମାଆ ଆମ ପିଲା ବି ଅଛନ୍ତି ଘରକୁ ପଠାଇଦେବେ ଆଡ଼୍ରେସ୍ ଦେଇଦେଲେ ତାଙ୍କ ଘରକୁ ଆସିକି ମଧ୍ୟ ଦେଇଦେଇକି ପଳାଇବେ ହଁ ହଉ ଠିକ୍ ଅଛି ଠିକ୍ ଅଛି ମିଳିବ ମିଳିବ ଆପଣଙ୍କ ଶଶୁର ଶୀଘ୍ର ସୁସ୍ଥ ହେବେ ଆମ ଦୋକାନର ପନିପରିବା ଖାଇକି ହଁ ଏବେ ଏବେ କ'ଣ ନେବେ କୁହନ୍ତୁ କାଢ଼ିଦେବି ମୁଁ ସାଙ୍ଗେ ସାଙ୍ଗେ ଆଚ୍ଛା ଆଚ୍ଛା ହଁ ଫୋନ୍ପେ କରିଦେବେ ଆଉ ହଉ ମୁଁ ସବୁଥିରୁ କିଲେ କିଲେ ଦେଇଦେଉଛି ମାଆ ହଉ ଠିକ୍ ଅଛି